ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ମୁଁ ଗୋଟେ ଆପଣଙ୍କର କାର୍ ବୁକ୍ କରିଥିଲି ଦୁଇଦିନ ତଳେ ଆଜି ସାତଟା ପିଏମ୍ରେ କିନ୍ତୁ ନଅଟା ଆସି ବାଜିବ ସେ ଏପର୍ଯ୍ୟନ୍ତ ଆସିନାହିଁ ସେଥିପାଇଁ ଆପଣ ସେଇଟା କ୍ୟାନସଲ୍ କରି ଦିଅନ୍ତୁ ମୁଁ ଅନ୍ୟ ଗାଡ଼ିରେ ଚାଲିଯିବି ଆଉ